ଆମେ ଗାଁ'ରେ ରହିଥିବାରୁ ଗାଁ'ର ଅନ୍ଧବିଶ୍ୱାସ ବହୁତ ଅଛି ଆଉ ଆମ ଗାଁ'ରେ ଅନ୍ଧବିଶ୍ୱାସକେ ବହୁତ ବିଶ୍ୱାସ ବି କରସନ ଏନ୍ତାକି ଲୁଣ କାଣା'କି ତୂଣରେ ପକଉଥିବା ସମୟରେ ଶୁଙ୍ଘବୁ ବେଲେ ସେ ଲୁଣ କାଣା'କି ଜହ ନାହିଁ ଲାଗି ତା'ପରେ ଯେତେବେଲେ ଆମେ କାହାକେ ଭାତ ତୁନ୍ ରାନ୍ଧିକି ଦଉଛୁ ସେଇ ତୁନରେ ଯଦି କା'ଣା କେବେ ନୁଣ ଲାଗିଛେ ଯଦି ଚାଖବୁ କାଣା'କି ଚାଖବୁ ବୋଲି ସେଟା ବଡ଼ମାନେ କହେସନ ତୁଇ ଅଇଁଠା କରିକିନା ଦେଉଛୁ ତା'ପରେ ଏମିତି ବହୁତ ଜିନିଷ ଅଛେ ଯେନ୍ତାକି କାଣା'କେ ଅନ୍ଧବିଶ୍ୱାସରେ ଆମର୍ ଗାଁ ଲୋକମାନେ ମାନସନ